ଆମ ନୟାଗଡ଼ ଜିଲ୍ଲାର ମୁଖ୍ୟ କୃଷି ଜାତୀୟ ଫସଲ ହେଲା ଧାନ ମୁଗ ବିରି ଚଣା ସେଥିରେ ବି ବେସର ପଡ଼ୁଛି ତାପରେ କୋଳଥ କାଙ୍ଗୁଲ ଆଉ ଆଖୁ ହେଉଛି ଆମ ନୟାଗଡ଼ ଜିଲ୍ଲାରେ କିଛି କଳକାରଖାନା ନାହିଁ ସେଥି ସକାଶେ ସବୁ ଜିନିଷ ଆମେ କୃଷକ ମାନେ ନିଜ ବିଲରେ ନିଜ ବିଲରେ ଫସଲ କରି ପ୍ରତିପୋଷଣ ହୁଅନ୍ତି ଧାନ ପରେ ମୁଗ ବୁଣନ୍ତି ବିରି ବୁଣନ୍ତି ଚଣା ବୁଣନ୍ତି ତା'ପରେ ଆଖୁ ଚାଷ କରନ୍ତି ସୋରିଷ ରାଶି ସବୁ ଜିନିଷ ଇତ୍ୟାଦି ଇତ୍ୟାଦି କରନ୍ତି